କୁହରେ ଭାଇ କୁହ କୁହ ଭଲ୍ ଅଛରେ ଭାଇ ଭାଇ ଫୁଲ୍ ତ ଦେଖ୍ରେ ଭାଇ ଆର୍ କେନ୍ତା ଫୁଲ୍ ପାଇବୁ କହ ଇଏ ଏତ୍କି ସୁନ୍ଦର୍ ଫୁଲ୍ କେନ୍ତା ପାଇବୁ କହ କାଁ ଫୁଲ୍ ଦର୍କାର୍ ପୁଜା ଏ ଭାଇ ଏତ୍କି ଦେଖ୍ କେତେଫୁଲ୍ ଅଛେ ପଦ୍ମ ଫୁଲ୍ ଅଛେ ତା' ପଛେ ପୂଜା କରିବାର୍ଟା ଅଛେ ସବୁଫୁଲ ଅଛେ ଗେନ୍ଦା ଫୁଲ୍ ଫୁଲା ଅଛେ କହ ନୂଆ ଭେରାଇଟ୍ର ଭାଇ ଏବେ ପରା ଅନାହେଇଛି ଆରେ ଭାଇ ତେତେ ଏବେ ଆନିଛେରେ ଏନ୍ତା ଫୁଲ୍କୁ ହେନ୍ତା ବୋଲୁଛୁ ଦେଖ୍ ଏ ଭେରାଇଟ୍ର ଅର୍ ପାଇଛୁଁ କେଁ ଦେଖ୍ ଭାଇ ତୁଇ କିନି ଦେଖ୍ ଯେନ୍ତା ବିକୁଛେ ସେନ୍ତା ନାଇଁ ମୁଇଁ ଷାଠିଏକି ଷାଠିଏ ଡର୍ଜନ ଦେଉଛେ ସେତ୍କି ଏକା ଦେଖ୍ ହଁ ଦେଖ୍ମା ପାଞ୍ଚ ଦଶ୍ ଗୋଟେ କମ୍ କର୍ମା ସେଟା କିଛି ନାଇଁ ନାଇଁ ନାଇଁରେ ଭାଇ ହେନ୍ତା ଏ ଭାଇ ତୁ ଦେଖ୍ ଦେଖ୍ ଇ ଫୁଲ୍ ଦେଖ୍ ମୁଁ ତୋତେ ଠକୁଛେ କାଁ ହେଁ କହ ତୁଇ କେନ୍ ଟୁକେଲ୍କେ ଭଲ୍ପାଉଛେ ବୋଲେ ବି ଗୁଲାପ୍ ଫୁଲ୍ନେ ହଁ ହଁ ପୂଜା ନାଇଁ ଦେଖ୍ ଶଙ୍କର କର୍ବୁ ତମର ପଡ଼ାନେ ତୁଇ ଏ ଫୁଲ୍ ନେରେ ବାବୁ ଗୁଲାପ୍ ଫୁଲ୍ ବି କେତେ ଆଡ଼େ ଲଗାବୁ ସୁନ୍ଦର୍ ଦିଶ୍ବା ଆର୍ କେତେ ଭଲ୍ ଦିଶ୍ବା କହ ଆର୍ ନେବୁ ବୋଲ୍ ହଁ ମିଲ୍ବାରେ ଏତେ କାଣ ଚିନ୍ତା କରୁଛୁ ତୋର ଆର୍ କେତେ ଫୁଲ୍ ଦର୍କାର୍ ମୋତେ କହ ହଁ ଲଗାମା ରେଟ୍ ହିସାବରେ ଲଗାମି ଏ ଦଶ୍ ଡର୍ଜନ୍ ନେବୁ ବୋଲେ ଭାଇ ଭାଇ ମୋର୍ ନା ବାକିଟା ମିଲିନାହିଁ ତୁଇ ଆର୍ ଦୁକାନ ଗୁଟେ ଏଟା ନେଇ କର୍ବୁ ମୋର୍ ଦୁକାନ୍ ଏ ସବୁ ସୁନ୍ଦର ସବୁ ଯେତେନି ଅଛେ ସବୁ ତୁଇ କେନ୍ତା ବାଛ୍ନି ନାଇଁପାରୁ ଭାଇରେ ମୁଇଁ ତତେ ଠକୁଛେ କହ ତୁଇ ନେ ଥରେ ଦେଖ୍ ତ ଭଲ୍ନାଇଁ ଲାଗ୍ଲା ଆଉଥରେ କହିବୁ ତୁଇ ଇହାଦେ ଦେଖ୍ ତୁଇ ଏବେ ଦେଖିଥା ଆର୍ନି ଆସିବୁ ତାର୍ ସେ ହେଲା ହଁ ଆମର୍ ବାବୁ ତମର୍ ହେନ୍ତା କରିଦେଉଛନ୍ତି ଦେଖ୍ ଇ ଫୁଲ୍ ଇ ଫୁଲ୍ ଦେମି ତ ଏଇଟା ହ ଏଇଟାନ ଆମର ବାବୁ ତୁମେ ଦେଉଛ ତୁମ ପଡ଼ାକେ ନାଇଁ ଦେବାନେ ଦେଖ୍ ପଚାଶ୍ ଟଙ୍କା କାଟିଦେବୁ ହାଁ ହଁ ଯା ପଛେ